ମୋର ବହୁତ ଇଚ୍ଛା ଥିଲା ଯେ ମୁଁ ଗୋଟିଏ ଡ୍ୟାନ୍ସର ହେବି କିନ୍ତୁ ମୁଁ ସଠିକ ଭାବରେ ଡାନ୍ସ କରିପାରୁ ନଥିଲି କିନ୍ତୁ ମୋର ଡ୍ୟାାନ୍ସ କରିବାର ବହୁତ ଇଚ୍ଛା ଥିବାରୁ

ସବୁବେଳେ ଡ୍ୟାନ୍ସ ପ୍ରାକ୍ଟିସ୍ କରୁଥିଲି ଟିକେ ଟିକେ ଡ୍ୟାନ୍ସ ପ୍ରାକ୍ଟିସ୍ କରିବାରୁ କିନ୍ତୁ ବଡ଼ ହେଲା ପରେ ମୋର ଜଣେ ଜଣାଶୁଣା ଲୋକ ମୋ ନୃତ୍ୟ ଦେଖି ବହୁତ ଭଲ ହଉଛି ବୋଲି କହିଲେ ଏବଂ ତାଙ୍କର ଗୋଟିଏ ଡ୍ୟାନ୍ସ ସ୍କୁଲ ଥିବାରୁ ତାଙ୍କ ଡ୍ୟାନ୍ସ ସ୍କୁଲକୁ ନେଇ ଆଡ଼ମିସନ୍ କରେଇଲେ ଏବଂ ମୁଁ ସେଠାରେ ଡ୍ୟାନ୍ସ ଶିଖିଲି କିଛି ଦିନ ଶିଖିଲା ପରେ ମୋର ବହୁତ ଭଲ ଡ୍ୟାନ୍ସ ହେଲା ଏବଂ ମୁଁ ଜଣେ ବହୁତ ଭଲ ଡ୍ୟାନ୍ସରଟିଏ ହେଇପାରିଲି ଏବଂ ଅନ୍ୟମାନଙ୍କୁ ମଧ୍ୟ ନୃତ୍ୟ ପରିବେଷ କରିବାକୁ କହିଲି